ମୁଁ ଯେଉଁ କୁଲର୍ ଟି କିଣିଥିଲି ତା'ର ଖରାପ ଗୁଣ ଗୁଡ଼ିକ ହେଲା ସେହିଟା ଅଧିକ ଓଜନ ହୋଇଥିବାରୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଘୁଞ୍ଚେଇବା ପାଇଁ ବହୁତ କଷ୍ଟକର ହେଉଛି ଏବଂ ସେହିଟା ଅଧିକ ବିଦ୍ୟୁତ୍ ଖର୍ଚ୍ଚ କରୁଛି